ଗଣମାଧ୍ୟମରେ ଓଡ଼ିଆ ମାଧ୍ୟମରେ ଭାଷା ବିଭିନ୍ନପ୍ରକାର ବ୍ୟବହୃତ ହୋଇଥାଏ ସେଥିମଧ୍ୟରୁ ପ୍ରିଣ୍ଟ ମିଡ଼ିଆ ହେଲା ଓଡ଼ିଆ ଭାଷାରେ ସମାଜ ସମ୍ବାଦ ଧରିତ୍ରୀ ଇତ୍ୟାଦି ଲୋକମାନଙ୍କ ପାଖରେ ବିଭିନ୍ନ ବାର୍ତ୍ତା ବା ଖବର ପହଞ୍ଚାଇଥାଏ ସେହିପରି ଟେଲିଭିଜନ ମଧ୍ୟ ଓଡ଼ିଆ ଭାଷାରେ ଓଟିଭି ଇଟିଭି ସାର୍ଥକ ତରଙ୍ଗ ଚ୍ୟାନେଲ୍ ମାଧ୍ୟମରେ ବିଭିନ୍ନ ଖବର ଏବଂ ଏଣ୍ଟର୍ଟେନ୍ମେଣ୍ଟ ପହଞ୍ଚାଇଥାଏ ରେଡିଓରେ ବି ମଧ୍ୟ ବିଭିନ୍ନ ଖବର ପ୍ରକାଶ ପାଇଥାଉ ଓଡ଼ିଆ ଭାଷାରେ ଯଥା ବିବିଧ ଭାରତୀ ଏବଂ ଆକାଶ ବାଣୀ କଟକ ଚ୍ୟାନେଲ୍ ମାଧ୍ୟମରେ ଓଡ଼ିଆ ଭାଷାରେ ପ୍ରକାଶ ପାଇଥାଏ